ମୋ ଭିଡ଼ିଓ ବକ୍ସ୍ରେ ତ ବହୁତଗୁଡ଼ିଏ ଗେମ୍ ଅଛି ସେଥିରୁ ଗୋଟେ ହେଉଛି ଲୁଡ଼ୁ ଗୋଟେ କ୍ୟାରମ୍ ଏସବୁ ମୁଁ ଅନ୍ଲାଇନ୍ରେ ଖେଳେ କାହିଁକିନା ମୋ ସାଙ୍ଗମାନେ ତ ସବୁ ବାହାରେ ରୁହନ୍ତି ତେଣୁ ବାହାରେ ଆମେ ଅନ୍ଲାଇନ୍ରେ ତାଙ୍କୁ ଇନ୍ଭାଇଟ୍ କରୁ ଏବଂ ସେମାନେ ଆସନ୍ତି ଅନ୍ଲାଇନ୍କୁ ଆମେ ଦୂରରେ ରହିକି ମଧ୍ୟ ଲୁଡ଼ୁ କ୍ୟାରମ୍ ଏସବୁ ଖେଳିପାରୁଛୁ ବହୁତ ମଜା ଲାଗେ ଛଅ ପକାଇଲେ ଉଠିବ ତା'ପରେ ଜଣେ ଆଉ ଜଣଙ୍କୁ ମାରିପାରିବ ତ ଲୁଡ଼ୁରେ ବହୁତ ମଜା ଲାଗେ ଯେତେ ଦୂରରେ ସାଙ୍ଗମାନେ ଥିଲେ ବି ସୁଦ୍ଧା ଅନ୍ଲାଇନ୍ରେ ଆସିକରି ଆମେ ଖେଳୁ ଆଉ ପ୍ରତ୍ୟେକ ରବିବାର ତ ବେଶି ଖେଳୁ ଆଉ ଛୁଟିମାନଙ୍କରେ ବହୁତ ସମୟ ଯାଏଁ ସେ ଲୁଡ଼ୁ ଖେଳ ଖେଳୁ ଭଲ ଲାଗେ